ଅଧିକ ଗଛ ଲଗେଇବା ପାଇଁ ଆମର ଅଞ୍ଚଳରେ ବହୁତ ପ୍ରକାରର ପଦକ୍ଷେପମାନ ଚାଲିଛି ସେ ପଦକ୍ଷେପ ସେ ପଦକ୍ଷେପ ଭିତରୁ ଆମର ହେଲା ଆମର ବୃକ୍ଷରୋପଣ ବୃକ୍ଷରୋପଣ କରିଚେଁ ଦ୍ୱାରା ଆମ ଅଞ୍ଚଳରେ ବହୁତ ପରିମାଣରେ ଗଛ ଅଧିକ ହୋଇ ପାର୍ବା ତା ସାଙ୍ଗେ ସାଙ୍ଗେ ଆମର ବୃକ୍ଷ ରୋପଣ ସାଙ୍ଗେ ସାଙ୍ଗେ ଆମର ଆବାସ କାର୍ଯ୍ୟକ୍ରମ ଆବାସ କାର୍ଯ୍ୟକ୍ରମ ସାଙ୍ଗେ ସାଙ୍ଗେ ତାର ସାଙ୍ଗେ ସାଙ୍ଗେ ସରକାରଙ୍କ ତରଫରୁ ବି ବହୁତ କିଛି ସୁବିଧା ସୁଯୋଗ ମିଲି ପାରିଛି ଆମେ ଯଦି ଅଧିକ ପରିମାଣରେ ବୃକ୍ଷ ରୋପଣ କର୍ମାଁ ବୋଲେ ଆମର ଅଞ୍ଚଲରେ ବହୁତ୍ ଗଛଲତା ହେଇପାର୍ବା ସମସ୍ତେ ଯଦି ଏହି ଉପରେ ଆମେ ଗୁରୁତ୍ୱ ଦେବାଁ ବୋଲେ ଆମର୍ ଅଞ୍ଚଲ୍ରେ ବୃକ୍ଷରୋପଣର ଆଉ ଟିକେ ବଢ଼ି ପାର୍ବା ସରକାରଙ୍କ ତରଫରୁ ବି ହେନ୍ତା ଠିକ୍ ସେନ୍ତା ସରକାରଙ୍କର ତରଫରୁ ବି ନାନାଦି ପର୍ ପଦ୍ ପଦକ୍ଷେପମାନେ ଆସୁଛି ଯେନ୍ତା କି ଆମର୍ ଚାରା ସରକାରଙ୍କ ତରଫରୁ ବି ଆମର୍ ଗମେଣ୍ଟ ତରଫରୁ ଚାରାମାନ ଦିଆ ଯାଉଛି ଯିନ୍ ଚାରାଦ୍ୱାରା ଆମେ ବୃକ୍ଷରୋପଣ ଆଉ ଟିକେ ବଢ଼େଇ ପାର୍ମାଁ ବହୁତ୍ ପ୍ରକା ବହୁତ ପ୍ରକାର ଜାଗାମାନଙ୍କୁ ଚାରାମାନେ ଯୋଗଉଛନ୍ତି ସରକାରଙ୍କ ତରଫରୁ ଚାରା ଚାରା ସାଙ୍ଗେ ସାଙ୍ଗେ ତା'ର ସାଙ୍ଗେ ସାଙ୍ଗେ କିଛି ଆର୍ଥିକ ସାହାୟାତା ବି ବହୁତ୍ ମିଲୁଛି ଯିନ୍ ମାନେ ବୃକ୍ଷରୋପଣ କରିଛନ୍ତି ସେମାନଙ୍କର ତ ସେମାନଙ୍କର ଲାଗି କିଛି ସରକାରଙ୍କ ତରଫରୁ ତରଫରୁ ବହୁତ ସୁବିଧା ସୁଯୋଗ ଦିଆ ଯାଉଛି ଯଦ୍ୱାରା କି ସେଥିର୍ ଦ୍ୱାରା ଲୋକମାନେ ଉପକୃତ ହେଇ କରି କିରି ଆଉ ଅଧ୍କା ପରିମାଣରେ ବୃକ୍ଷରୋପଣ ଚାରା ଚାରା ଗୋଚର୍ କରିପାରୁଛନ୍ ବୃକ୍ଷରୋପଣ ଆମ ଅଞ୍ଚଲରେ ବହୁତ୍ ପରିମାଣରେ ବୃକ୍ଷରୋପଣ କରାଯିବା ଦ୍ୱାରା ଆମ ଅଞ୍ଚଲରେ ବହୁତ୍ଟେ ଗଛ ଲତା ବୃଦ୍ଧି ପାଇଛି ତା ସାଙ୍ଗେ ସାଙ୍ଗେ ଆମ ସରକାରଙ୍କ ତରଫରୁ ବି ନାନାଦି ପଦକ୍ଷେପ ମାନେ ନିଆ ଯାଉଛି ସରକାରଙ୍କ ତରଫରୁ ଗୋଚାରନ୍ ଚାରା ଯୋଗାଇ ଦିଆଯାଉଛି ଚାରା ସାଙ୍ଗେ ସାଙ୍ଗେ ସରକାରଙ୍କ ତରଫରୁ ଆର୍ଥିକ ସାହାୟତା ବି ମିଳୁଛି ଜିନ୍ ଆର୍ଥିକ ସାହାୟତା ଦ୍ୱାରା ଲୋକେ ସେ ଚାରା ବି ନୂଆ ଚାରା ବି କିଣି ପାରି କିରି ତାମାନେ ନିଜେ ଫିର୍ ଚାରା ରୋପଣ କରି ପାରିଛନ୍ ଏଇ ଜିନିଷ୍ଟା ଯଦି ଆମର ସବୁ ସେ ରିତ୍ ଆମର୍ ସବୁ ଅଞ୍ଚଳରେ ଚଲ୍ତା ବୋଲେ ଦିନ୍କୁ ଦିନ୍ କେ ଆମର୍ ଅଞ୍ଚଲ୍ ଗଛଲତାରେ ସବୁ ପରିପୂର୍ଣ୍ଣ ହେଇଯାତା ବୋଲେ ଅନୁରୋଧ ଯେ ସମସ୍ତେ ବୃକ୍ଷଲତା ବୃକ୍ଷଲତା ହିଁ ଆମର ବନ୍ଧୁ ବୋଲି କିରି ସମସ୍ତେ ନିଏ ଓ ବହୁତ ପରିମାଣରେ ଚାରା ଯୋଗାମା ବୃକ୍ଷରୋପଣ କର୍ମା ଯାଦ୍ୱାରା ଆମ୍କୁ ବି ତାନୁ କିଛି ବହୁତ ଉପକାର ମିଲି ପାର୍ବା